ହଁ ଅବସର ହୁଏ ତ ବେଶୀ ବଡ଼ ନଥିଲା ସେଇଟା ମୋ ଝିଅର ବାର୍ଥଡ଼େ ପାର୍ଟି ଥିଲା ମୋର ଝିଅର ଜନ୍ମଦିନ ଥିଲା ତ ମୋ ଶାଶୁ ନଥିଲେ ମୁଁ ଏକା ଥିଲି ତ କ'ଣ କରିବି ଏକା ଭାବି ଭାବି ଅଳ୍ପ କିଛି ବନାଇଦେବି ମାନେ ପିଲାମାନଙ୍କ ଗୋଷ୍ଠୀ ବଡ଼ ଗୋଷ୍ଠୀ କହିଲେ ସେଇଟା ଗୋଟେ ଛୋଟ ପିଲାମାନଙ୍କର ଗୋଷ୍ଠୀ ଥିଲା ତଥାପି କୋଡ଼ିଏରୁ ବାଇଶି ଜଣ ପିଲା ଥିଲେ ତାଙ୍କ ପାଇଁ କ'ଣ ବନାଇବି କ'ଣ ବନାଇବି ଭାବିକି ମୁଁ ପୁରୀ ଆଉ ଛୋଲେ ଆଉ କ୍ଷୀରି ସିମେଇ କ୍ଷୀରି ଟିକେ ବନାଇ ଦେଇଥିଲି ଆଉ ଏତିକି ଆଉ ପାମ୍ପଡ଼ ଟିକେ ଛାଣି ଦେଇଥିଲି ଏଇଟା ଛୋଟ ପିଲାଙ୍କ ପାଇଁ ଏଇ ସୋଲେଟାକୁ ତ ମୁଁ ରାତିରୁ ଭିଜାଇକି ରଖିଦେଇଥିଲି ଆଉ ତାକୁ ଆଗେ ପୁରୀଟା ପାଇଁ ଅଟା ଚକଡ଼ିକି ସକାଳୁ ରଖିଦେଇଥିଲି ତା'ପରେ ଛୋଲେ ପାଇଁ ଯେଉଁ ଭିଜାଇଥିଲୁ ଛୋଲେଟା ତାକୁ କାଢ଼ିକି ପ୍ରେସର୍ରେ ଆଳୁ ସହିତ ତାକୁ ସିଝାଇ ଦେଇଥିଲେ ସିଝାଇକି ବାହାର କରିକି ତା'ପରେ ପିଆଜ ଟିକେ ଜିରା ତେଜପତ୍ର ତେଲରେ ଭାଜିକି ସେଇଟାକୁ ତାଦେହରେ ଅଦା ରସୁଣ ପେଷ୍ଟ ଟିକେ ଦେଇଦେଇକି ତା ଦେହରେ ଟୋମାଟୋ ଆଉ ଟିକେ ମସଲା ସବୁ ଚିକେନ୍ ମସଲା ଗୁଣ୍ଡ ମସଲା ଯାହା ଦରକାର ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଆଉ ଜିରା ପାଉଡ଼ର ଧନିଆ ପାଉଡ଼ର ଛୋଲେ ମସଲା ପକାଇକି ତାକୁ ଭଲ ସିନା କଷି ଦେଇକି ତା'ପରେ ସିଝାଇକି ରଖିଥିଲି ଯେଉଁ ଆଳୁ ଆଉ ସୋଲେ ସେଇଟା ପକାଇକି ତରକାରୀ କରିଦେଇଥିଲି ତା'ପରେ ଅଟାଟା ଯେଉଁଟା ଚକଡ଼ିକି ରଖିଥିଲୁ ସେଇଟା ପୁରୀ ସମସ୍ତେ ମିଶିକି ଆମେ ପିଲାମାନେ ସବୁ ଥିଲେ ଆଉ ମିଶିକି ପୁରୀ ସବୁ ଛାଣି ଦେଇଥିଲୁ ଆଉ ସିମେଇଟା ଅମୁଲରେ ବନାଇ ଦେଇଥିଲେ ଆଉ କ୍ଷୀରଟା ଯେହେତୁ ନଥିଲା ଆଭେଲେବୁଲ୍ ଆଉ ସେଥିପାଇଁ ସିମେଇଟାକୁ ଅମୁଲରେ ବନାଇ ଦେଇଥିଲୁ ସିମେଇଟାକୁ ଭାଜି ଦେଇଥିଲୁ ଆଗେ ତେଲରେ ଟିକେ ଘିଅରେ ତେଲରେ ଘିଅଟା ଖାଇବେ କି ନାହିଁ ସବୁ ପିଲା ପସନ୍ଦ କି ନୁହଁ ସେଥିପାଇଁ ମୁଁ ତେଲଟା ରିଫାଇନ୍ ତେଲ ୟୁଜ୍ କରିଥିଲି ଆଉ ସିମେଇକୁ ଭାଜିକି ଅମୁଲ୍ ଦୁଇ ପ୍ୟାକେଟ୍ ଗୋଳାଇକିନା ପାଣିରେ ସେଥିରେ ଢାଳି ଦେଇଥିଲି ଆଉ ହେଲା ପରେ ତା ଦେହରେ ଚିନି ଆଉ ଗୁଜୁରାତି ଗୁଣ୍ଡ ପକାଇକି ଓହ୍ଲେଇ ଦେଇଥିଲି ଆଉ ପିଲାମାନଙ୍କୁ ସେଇଟା ବହୁତ ଭଲ ବି ଲାଗିଥିଲା ଆଉ ବେଶୀ ବଡ଼ ଗୋଷ୍ଠୀ ନହେଲେ ବି ସେଇ ପିଲାମାନଙ୍କ ଗୋଷ୍ଠୀ ପାଇଁ ରୋଷେଇ କରିଥିଲି ଆଉ ଆଉ ପିଲାମାନେ ବହୁତ ଖାଇକି ଖୁସି ବି ହେଇଥିଲେ